ମୁଁ ଗେମ୍କୁ ପସନ୍ଦ କରେ ଆଉ ଖେଳ ମୋର ଗୋଟେ ହବି ପଢ଼ା ପଢ଼ି ସହିତ ଖେଳକୁ ବି ମୋର ସମୟ ମୁଁ ଅତିବାହିତ କରୁଛିି ଆଉ ସବୁବେଳେ ଖେଳ କରିବା ପାଇଁ ଚେଷ୍ଟା କରୁଛି ଖେଳ ମୋର ବହୁତ ପସନ୍ଦ ଖେଳ

ଯଦି ମନୁଷ୍ୟର ସ୍ୱାସ୍ଥ୍ୟ ବିି ଗୋଟେ ସମ୍ପଦ ସ୍ୱାସ୍ଥ୍ୟ ସମ୍ପଦଟାକୁ ଯଦି ଠିକ୍ ଠାକ୍ ରଖିବାର ଅଛି ଖେଳକୁଦ ନିହାତି ଆବଶ୍ୟକ ଆପଣଙ୍କର ଓଜନ ଯିଏ ଯେଉଁମାନେ ଖେଳକୁଦ କରୁଛନ୍ତି ତାଙ୍କର ଶାରୀରିକ ସକ୍ଷମ ଟିକେ ଅଧିକା ରହୁଛି ସେମାନେ ଫିଟ୍ ରହୁଛନ୍ତି ସବୁବେଳେ ଆଉ ତାଙ୍କର ଅଜାଣତରେ ତାଙ୍କର ଏକ୍ସରସାଇଜ୍ ହେଇଯାଉଛିି ଜାଣିପାରୁନାହାନ୍ତି ଖେଳକୁଦ ଗୋଟେ ଜିନିଷ ଖୁସି ବି ମାଇଣ୍ଡ ବି ମସ୍ତିଷ୍କ ବି ଥଣ୍ଡା ରହୁଛି ମାନେ ଫ୍ରି ରହୁଛି ହଁ ଖଳକୁଦ ଆବଶ୍ୟକ